ହଁ ଭାରତର ସାଂସ୍କୃତିକ ବିବିଧତା ଓ ସମୃଦ୍ଧତାରେ ଆମ ଓଡ଼ିଶାର କଳା ଏବଂ ହସ୍ତଶିଳ୍ପ ମଧ୍ୟ ଯୋଗଦାନ ଦେଇଥାଏ ଆମ ଓଡ଼ିଶାର ଅନେକ କଳାକାର ଅଛନ୍ତି ବିଭିନ୍ନ ପ୍ରକାର କଳାକାର ଅଛନ୍ତି କିଏ ହସ୍ତଶିଳ୍ପରେ ତ କିଏ ବୟନ ଶିଳ୍ପରେ ତ କିଏ ନୃତ୍ୟ ଦ୍ୱାରା କିମ୍ବା କିଏ ସଙ୍ଗୀତ ଦ୍ୱାରା ତାଙ୍କର କଳା କୌଶଳ ଭାରତରେ ପ୍ରଦର୍ଶନ କରିଥାନ୍ତି ଯେମିତିକି ଆମ ଓଡ଼ିଶାରେ କେତେକ ଶିଳ୍ପୀ ଅଛନ୍ତି ଯେଉଁ ମାନେ ବାଲି ଦ୍ୱାରା ବିଭିନ୍ନ ଚିତ୍ର ଆଙ୍କି ତାଙ୍କର କଳା ପ୍ରଦର୍ଶନ କରନ୍ତି ବାଲିରେ ସୁନ୍ଦର ସୁନ୍ଦର ଜଗନ୍ନାଥଙ୍କ ମୂର୍ତ୍ତି କିମ୍ବା ଅନ୍ୟ ମହାପୁରୁଷ ମାନଙ୍କ ମୂର୍ତ୍ତି ବନେଇଥାନ୍ତି ଏବଂ କେତେକ ନୃତ୍ୟଶିଳ୍ପୀ ଅଛନ୍ତି ଯେଉଁମାନେ କି ଓଡ଼ିଶୀ ନୃତ୍ୟ ଛାମୁ ନୃତ୍ୟ ଜାମୁ ଡାଲି ରସରକଲି ସମ୍ବଲପୁରୀ ନୃତ୍ୟ ଆଦି ବହୁତ ସୁନ୍ଦର ଭାବରେ ପ୍ରଦର୍ଶନ କରିଥାନ୍ତି ଆମ ଓଡ଼ିଶାର କଳା ଓ ସଂସ୍କୃତିକୁ ସାରା ଭାରତରେ ଏବଂ ଭାରତ ତ ବାହାରେ ଅନ୍ୟ ଦେଶରେ ମଧ୍ୟ ପ୍ରଦର୍ଶନ କରି ପୁରସ୍କାର ପାଇଥାନ୍ତି ଏବଂ ଆମ ଓଡ଼ିଶାର ହସ୍ତଶିଳ୍ପ ହେଉଛିି ଅନେକ ଅନେକ ସୁନ୍ଦର ଏବଂ ଆକର୍ଷଣୀୟ ଅଟେ